ଗଞ୍ଜାମ ଜିଲ୍ଲାରେ ଆଜିକାଲି ଅନେକ ସମୟ ଧରି ବର୍ଷା ହୋଇଥାଏ ଫଳରେ କୃଷକଙ୍କ ଫସଲ ଉପରେ ଅନେକ ପ୍ରଭାବ ପକାଇ ଥାଏ ଆଉ ଗ୍ରୀଷ୍ମ ଦିନେ ଗଛ କାଟି ଦେବା ଫଳରେ ବର୍ଷା ହେଉ ନାହିଁ ଭୂମିରେ ପାଣି ନ ପଡ଼ି ଭୂମି ଟାଙ୍ଗରା ହୋଇ ଫାଟିଯାଏ ଗଛ ଗୁଡ଼ିକ ଝାଉଁଳି ପଡ଼ୁଛନ୍ତି ଫସଲ ପାଇଁ ଯେତେବେଳେ ବର୍ଷା ଦରକାର ସେତେବେଳେ ଖରା ହୁଏ କୃଷିକୁ ଆଜିକାଲି ଅନେକ ଲୋକ ନା ପସନ୍ଦ କରୁଛନ୍ତି କିନ୍ତୁ ଧୀରେ ଧୀରେ ସମସ୍ତେ କୃଷିର ମହତ୍ତ୍ଵକୁ ବୁଝି କୃଷିରେ ଯୋଗ ଦେଇଛନ୍ତି କୃଷି କାର୍ଯ୍ୟ ପାଇଁ ଅନେକ ମେସିନ୍ ମଧ୍ୟ ବାହାରିଲାଣି ପ୍ରତ୍ୟେକ କାର୍ଯ୍ୟ ମେସିନ୍ ଦ୍ୱାରା ହେଉଛି ତେଣୁ କୃଷିକ ବିକାଶ ହୋଇଛି